ଓଡ଼ିଶାରେ ଯେଉଁ ସବୁ କାର୍ଯ୍ୟକ୍ରମ କରାଯାଉଛି କିପରି ସୁନିଶ୍ଚିତ କରାଇବା କିପରି ଭଲରେ ଚାଲେ ସେଇଥି ପାଇଁ ଆମର ନିିତାନ୍ତ ତଦାରଖ କରିବା ସଂସ୍ଥା କରିବା ସୂଚନା ସ୍ୱାଧୀନତା କରିବା ତାଙ୍କର ନିଜସ କାର୍ଯ୍ୟ ନିଜେ ଯୋଭଳି କରିପାରିବ ତାପରେ ସେଇଠି କାର୍ଯ୍ୟ କଲାପରେ ଜନଶୁଣାଳୀ ଦ୍ୱାରା ସେଇଭଳିକ ଫଳରେ ହଉଛି ନା ଖରାପରେ ହଉଛି ସେଇଭଳି ଆମେ ଯଦି ଯିବାକୁ ଚାହିଁବା ସେଇଥିପାଇଁ ଆମକୁ ଜନଶୁଣାଣି କରିବା ସାମେକ୍ ଉତ୍ତର ଦାୟିତ୍ୱ ଉତ୍ତର କ'ଣ ଯେକୌଣସି ଉତ୍ତର ଆମରଖିବା ନିତାନ୍ତ ସେଇ କାର୍ଯ୍ୟ କରାଯାଉଛି ସେଇଟା କେତେ ପରିମାଣରେ ଠିକ୍ ବା କେତେ ପରିମାଣରେ ଭୁଲ ସେଇଟା ଆମର ସମସ୍ତ ନିହାତି ରଖିବାକୁ ପଡ଼ିବ ଯାହାଫଳରେ ଲୋକମାନଙ୍କର ଜାଣିବାକୁ ପାଇବେ ସେଇ କାର୍ଯ୍ୟରୁ କେତେ ପୂର୍ଣ ଗୁରୁତ୍ୱଭାବ ଅଛି ବା ଲୋକ ସଶକ୍ତିକର ଓଡ଼ିଶାର ପଦପେକ୍ଷ ଗୁଡ଼ିକର ଲୋକ ସଶକ୍ତିକ ଓଡ଼ିଶାର ପଦପେକ୍ଷ କିଭଳି ଆମେ ଓଡ଼ିଶାର ପଦପେକ୍ଷ ନେଉଛୁ କେଉଁ କାର୍ଯ୍ୟଟା କରାଯାଉଛି କିଭଳି କରାଯାଉଛି ସେ ସ୍ୱଚ୍ଛତା ଉତ୍ତରଦାୟୀକୁ ସକ୍ଷମ କରିବା ବା ଅନ୍ୟ କେମିତି ଗୁରୁତ୍ୱ ଭାବରେ ବା କାର୍ଯ୍ୟ କେମିତି ଅସୁବିଧାର ସମ୍ମୁଖୀନ ନ ହୁଏ ସେଇଭଳି ଉତ୍ତର ଆମେ ରଖିବା ନିତ୍ୟାନ୍ତ ଜରୁରୀ ବା ତାବାଦେ ବି ଆମେ ୱବସାଇଟରୁ ସାମାଜିକ ଦାୟିତ୍ୱ ଗୁଡ଼ା କ'ଣ କ'ଣ ଅଛି କ'ଣ ଥିଲେ ଭଲ ରହେ କେତେ ପରିମାଣର କେଉଁଟା କାର୍ଯ୍ୟକ୍ରମ ଚାଲିଛି ସେଇଭଳିଆ ଅନ୍ୟାନ୍ୟ ଜିନିଷ ମଧ୍ୟ ଆମେ ପାଇଥାଉ କିନ୍ତୁ ମୁଖ୍ୟତଃ ହେଲାଣି ସେଇଟା କିଭଳି ଆମେ ତଦାରଖ କରିବା କିଭଳି ଜନଶୁଣାଣି ହେବ ସମସ୍ତ ଜାଣିବ ସମସ୍ତ ଅବଗତ ହେଇପାରିବେ ଏଇ କାର୍ଯ୍ୟଟା କେତେ ପରିମାଣରେ ଠିକ୍ କରାଯାଉଛି କେତେ ପରିମାଣରେ ଭୁଲ କରାଯାଉଛିି ସେଥିପାଇଁ କରାହଉଛି